ମୋର ନାମ ସ୍ଵାଗତିକା ରାଉତ ଏବଂ ମୋର ସ୍ଵାମୀଙ୍କର ନାମ ସଂଗ୍ରାମ କିଶୋର ରାଉତ ମୋର ପରିବାରରେ ମୋତେ ଆଉ ମୋ' ସ୍ଵାମୀଙ୍କୁ ଛାଡ଼ିଦେଲେ ମୋର ଶାଶୁ ଶ୍ଵଶୁର ଏବଂ ସାନ ଦୁଇଜଣ ଦିଅର ମଧ୍ୟ ରହନ୍ତି ମୋର ଘରର ଠିକଣା ହେଉଛି କହ୍ନେଇପୁର ହିଙ୍ଗୁଳା ସାହି ଏବଂ ଯାଜପୁର ଜିଲ୍ଲା ଆମେ ଆମର ଓଡ଼ିଆ ଭାଷାକୁ ବହୁତ ଭଲପାଉ ଆମେ ଆମର ଭାଷା ଆମ ସଂସ୍କୃତି କୁ ଆମେ ଆମ ନିଜଠୁ ବି ଅଧିକ ପ୍ରାଧାନ୍ୟ ଦେଇଥାଉ ଆମର ଭାବନା ଆମର ଚିନ୍ତାଧାରା ଆମକୁ ବହୁ ପରିମାଣରେ ଉନ୍ନତି କରିଥାଏ ଏବଂ ସାହାଯ୍ୟ ମଧ୍ୟ କରିଥାଏ ଆମ ଜୀବନରେ ଆମକୁ ଅଗ୍ରାଧିକାର ଦେବାପାଇଁ ଏବଂ ବହୁତ ଉନ୍ନତି କରିବା ପାଇଁ